ଆମ ଗ୍ରାମରେ ଥାନା ବହୁତ ଦୂର ହୋଇଥିବାରୁ ଲୋକମାନେ ଯଥାଶୀଘ୍ର ଯାଇଁକି ଥାନାରେ ପହଞ୍ଚି ପାରୁନାହାନ୍ତି ଯାହାଫଳରେ ସେମାନଙ୍କର ବହୁତ କିଛି ନଷ୍ଟ ହୋଇଯାଉଛି ଆଉ ସେମାନେ ସଠିକ୍ ଟାଇମରେ ପାଇ ପାରୁନାହାନ୍ତି ଆଉ ଓକିଲ ଓକିଲ ତ ଆମ ପାଖରେ ଟୋଟାଲି ଦେଖାଯାଆନ୍ତି ନାହିଁ ଆଉ ଯଦି ବି କେହି ଦେଖାଗଲେ ତାଙ୍କର ପାଉଣା ଏତେ ମାତ୍ରାରେ ଅଧିକ ହୋଇଯାଇଥାଏ କି ସେମାନେ ଗାଁର ଲୋକମାନେ ତାଙ୍କୁ ତାର ପାଉଣା ଦେଇପାରନ୍ତି ନାହିଁ ଯାହା ଫଳରେ ସେମାନେ ତାଙ୍କର ସମ୍ପତ୍ତି ସ କିଛି ବି ହରେଇ ଦେଇ ବସନ୍ତି ଆଉ କୋର୍ଟ କୋର୍ଟ ତ ଏଠି ଟୋଟାଲ ହିଁ ନାହିଁ ଯାହାଫଳରେ ଲୋକମାନେ ବହୁତ ହିଁ ହଇରାଣ ହେଉଛନ୍ତି ନିଜର ଧନ ସମ୍ପତ୍ତି ପାଇବା ପାଇଁ ଆଉ ଏଇ ଏଇ ଏଇ ସମସ୍ୟାର ସମାଧାନ ସମାଧାନ ହୋଇପାରୁନାହିଁ ଯାହା ଫଳରେ ଲୋକମାନେ ବହୁତ ହିଁ ହଇରାଣ ହେଉଛନ୍ତି